ଆମର ପାରିବାରିକ ରେସିପି ହଉଛି ଡାଲି ଓ ବାଇଗଣ ଭଜା ଏହି ଡାଲି ଓ ବାଇଗଣ ଭଜାର ରେସିପି ପିଢ଼ି ପରେ ପିଢ଼ି ଅତିକ୍ରମ କରିଛି ଏହି ରେସିପିଟା ଆମ ଘରେ ଯେକୌଣସି ଅନୁଷ୍ଠାନ ହେଇଥିଲେ ମଧ୍ୟ ଏହି ରେସିପିକୁ କରାହୁଏ ସମସ୍ତଙ୍କୁ ଖାଇବାକୁ ଦିଆହୁଏ ଆମ ଘର କିମ୍ବା ଆମ ପାରିବାରିକ ସମସ୍ତଙ୍କର ଏହି ରେସିପିଟା ହଉଛି ପ୍ରିୟ ସବୁବେଳେ ଯେକୌଣସି ମଧ୍ୟ ଗୋଟିଏ ଅନୁଷ୍ଠାନ ହେଉଥିଲେ କିମ୍ବା ଅନ୍ୟ କୌଣସି ବି ଅନୁଷ୍ଠାନ ହେଇଥିଲେ ସେଥିରେ ଏହି ଡାଲି ଓ ବାଇଗଣ ବାଇଗଣ ଭଜାକୁ ଦିଆହୁୁଏ ଏହାର ରେସିପି ବହୁତ ସହଜ ବାଇଗଣ ଭଜା ଓ ଡାଲିଟା ସମସ୍ତଙ୍କର ପ୍ରିୟ ଖାଦ୍ୟ ଆମ ମାନ ଆମ ପାରିବାରିକ ସମସ୍ତଙ୍କର ପ୍ରିୟ ଖାଦ୍ୟ ଏହି ଡାଲି ଓ ବାଇଗଣ ଭଜା ଡାଲି ଓ ବାଇଗଣ ଭଜା ଭାତ ସହିତ ଖାଇବାକୁ ବହୁତ ଭଲ